ହ୍ୟାଲୋ ସ୍ଵିଗୀରୁ କହୁଛନ୍ତିକି ଏଇ କିଛି ସମୟ ଆଗରୁ ମୁଁ ଆପଣଙ୍କର ହୋଟେଲ୍ ରୁ ଖାଦ୍ୟ ଅର୍ଡ଼ର୍ କରିଥିଲି ଯେଉଁଥିରେକି କିଛି ନାନ୍ ସାଲାଡ଼ ଆଉ ବଟର୍ ପନିର୍ ଥିଲା ଯାହାର ମୂଲ୍ୟ ଚାରିଶହ କୋଡ଼ିଏ ଟଙ୍କା ହୋଇଥିଲା କିନ୍ତୁ ଅର୍ଡ଼ର୍ କରିବା ସମୟରେ ମୁଁ ପଇସା ପେମେଣ୍ଟ୍ କରିବାବେଳେ ମୋର ଆକାଉଣ୍ଟ୍ ରୁ କଟିଯାଇଥିଲା ଏବଂ ଆପଣଙ୍କ ନିକଟରେ ପେମେଣ୍ଟ୍ ହୋଇନି ବୋଲି ଦେଖାଉଛି କୌଣସି ଅସୁବିଧା ହୋଇଛିକି ମୋ ଆକାଉଣ୍ଟ୍ ରୁ କିନ୍ତୁ ପଇସା କଟିଯାଇଛି ମୁଁ ଖାଦ୍ୟଟି ପାଇପାରିବି କି ନାହିଁ ଠିକ୍ ଅଛି ଆପଣଙ୍କ ପକ୍ଷରୁ ଦେଖିକରି ମୋତେ କୁହନ୍ତୁ ଏବଂ ମୋର ଖାଦ୍ୟଟି ଯେତେ ଶୀଘ୍ର ମୋ ନିକଟରେ ପହଞ୍ଚାଇଦେଲେ ମୁଁ ଖୁସିହୁଅନ୍ତି ଧନ୍ୟବାଦ